ହଠାତରେ ମୁଁ ଦିନେ ଶୁଣିବାକୁ ପାଇଲି ବା ପାଞ୍ଜିରେ ଦେଖିଲି ଯେ ଆମର ଆଜି ଗ୍ରହଣ ଲାଗୁଛି ବୋଲି ଚନ୍ଦ୍ରଗ୍ରହଣ ଲାଗୁଛି ରାତି ସମୟରେ ଯେତେବେଳେ ଚନ୍ଦ୍ରଗ୍ରହଣ ଲାଗୁଛି ଯେତେବେଳେ ଆମେ ମାନେ ବହୁତ ବହୁତ ଖୁସିରେ ଆମେ ଯେତେ ବାହାରିଲେ ଅଧା ଯେତବେଳେ ସେ ମାନେ ଆସ୍ତେ ଆସ୍ତେ ଚନ୍ଦ୍ରଟାକୁ ମାନେ ଲାଲ ଆକାର ସେ ଧାରଣ କରିଲେ ତା'ପରେ ତେଳ ମାନେ ଆସ୍ତେ ଆସ୍ତେ ଲାଲ ହେଇ ହେଇ ଯେତେବେଳେ ସେ ପୂର୍ଣ୍ଣ ଆକାରରେ ଯେତେବେଳେ ଗ୍ରହଣକୁ ସେ ଛୁଇଁ ପାରିଲେ ଗ୍ରହଣ ଲାଗିଲା ସେତେବେଳେ ହଉଛି ପୁରା କଳା ହେଇଗଲା ଓ ସେଇ ସେଇ ଯେ କଳା ଦୃଶ୍ୟଟାକୁ ଦେଖିବା ପାଇଁ ଆମକୁ ଭାରି ଖୁସି ଲାଗିଲା କାରଣ ଗ୍ରହଣ ଆମେ ଦେଖିବା ପାଇଁ ବହୁତ ମାନେ ଅଧିକାନ୍ତ ହଉଛି କ'ଣ ଯେ ଯେ ତାଙ୍କର ରାଶିକୁ ମାନେ ଏଇଟା ପଟିବନି କିମ୍ବା ଏଇ ରାଶିକୁ ଭଲ ନାହିଁ ସେଇ ରାଶି ଦେଖିଲେ ଖରାପ ବୋଲି କୁହନ୍ତି କିଛି ନାହିଁ ଗ୍ରହଣ ହଉଛି ଲାଗିବାଟା ହଉଛି ଭଲ ଓ ଛାଡ଼ିଲେ ବି ଆମକୁ ଭଲ କାରଣ ଗ୍ରହଣ ହେଲା ମାତ୍ର ଆମେ କିଛି ଜିନିଷକୁ ଯେଉଁ ଲୋକମାନେ ଯେଉଁ ବାରଣ କରନ୍ତିନି ଖାଇବା ପିଇବା ଉପରେ ସେ ଖାଇବା ପିଇବାକୁ ସେମାନେ ବାରଣ ସେଇ ସମୟରେ କରନ୍ତି ଓ ଶୋଇବା ବି ବାରଣ କରନ୍ତି ସେଥିପାଇଁ ସେଥିପାଇଁ ଦେଶ ଆଜି ଆମର ଯେଉଁ ପୁରାଣ ପୂର୍ବ ପୁରୁଷମାନେ ଯେଉଁ ଐତିହାସିକ ଲୋକମାନେ ଯାହା ଆମେ ରଖିଛନ୍ତି ଯେଉଁ ମାନିବା ପାଇଁ ସେଇଗୁଡ଼ାକ ସବୁ ମାନେ ନିଜେ ନିଜେ ଅନୁଭବ କରୁଛନ୍ତି ସେଇ ଗ୍ରହଣ ନ ଲାଗିଲେ ପୂର୍ବପୁରୁଷର ଯେଉଁ ତାଙ୍କର ଚାଲିଛି ଯେଉଁ ମାନେ ଇଏ ସଂସ୍ଥା ଯୋଉ ଚାଲିଥିଲା ବା ତାଙ୍କ ପରମ୍ପରା ଯୋଉ ଚାଲିଥିଲା ସେଇ ଜିନିଷକୁ ଯୋଉ ଲୋପ କରିଦେଇଚନ୍ତି ସେଇ ଜିନିଷ ଆରାମରେ ସେ କରିପାରୁଚନ୍ତି ସେଥିପାଇଁ ମୋ ବହୁତ ଖୁସି ମୋତେ